କ୍ରିକେଟ୍ ମୋର ପ୍ରିୟ ଖେଲ ଦେଖ୍ଲା ବୋଲେ ଆର କ୍ରିକେଟ୍ ବହୁତ ଭଲ ଲାଗ୍ସି କାଜେ କିନି ବୋଲିଙ୍ଗ୍ ତ ଅଲରାଉଣ୍ଡର୍ ଏଖା ମୋର ବହୁତ ଭଲ ଲାଗ୍ସି କାଜେ ବୋଲିଙ୍ଗ୍ କରବ୍ ବ୍ୟାଟିଙ୍ଗ୍ କରବ୍ କାହିଁ ଡ୍ରାଇଭ୍ ସଟ୍ ମାରବ୍ ବହୁତ ପ୍ରକାର ଖେଲ୍ବା ଟେ ବୋଲେ ତ ଫେମସ୍ ବି କ୍ରିକେଟ୍ ଆର କାଜି କ୍ରିକେଟ୍ ବି ମୋର ପୁରା ମୁଇଁ ଛୋଟ ବେଲୁ ନାଇଁ ହବ କ୍ରିକେଟ୍ ବହୁତ ଭଲ ମୁଇଁ ତ ଟିଭି ବି ବହୁତ ଦେଖେ କ୍ରିକେଟ୍ ଦେଖବାର୍ କେ ଆଜ କେ ଏଇନା ଚାଲୁଥିଲେ ବି ଦେଖୁଥାଏ ବସିକରି ବି ଆର ଖେଲିଛେ ବି ସାଙ୍ଗ୍ ପିଲା ମୋର ସାଙ୍ଗେ ସାନ୍ ବେଲେ ବି ଡ୍ରାଇଭ୍ ମାରବୋ ଛଅ ଗୁଟେ ମାର୍ଲେ ବେଲେ ନିଜ କେ ନିଜେ ଗୁଟେ କେତେ ଭଲ ଲାଗ୍ବା ଦେଖ୍ଲା ବେଲେ କିଛି ଗୋଟେ ବୋଲିଙ୍ଗ୍ କରବ୍ ବୋଲିଙ୍ଗ୍ ୱକେଟ୍ ଗୁଟେ ନେଇ ଯିବ ନେଇ ଯିବ ବୋଲେ କେତେ ଖୁସି ଫିଲଣ୍ଡିଙ୍ଗ ଫିଲଣ୍ଡିଙ୍ଗ ଗୁଟେ କରୁଥିବ ବହୁତ ଭଲ ଦେଖ୍ଲା ବେଲେ କ୍ୟାଚ୍ ଫ୍ୟାଚ୍ ଗୁଟେ ଧରୁଛ କି ନା ଭଲ ଖେଲୁଛ କ୍ରିକେଟ୍ ଗୁଟେ ବହୁତ ଭଲ ଜିନିଷ ଗୁଟେ କାଜେ କିନା ମୋର ତ କ୍ରିକେଟ୍ ବହୁତ ଭଲ ଲାଗ୍ସି ଦେଖ୍ଲା ବେଲେ କାଜେ କିନି ମ୍ୟାଚ୍ ଫ୍ୟାଚ୍ ଜିତୁଛ ଟ୍ରଫି ମୁଇଁ ତ ଦେଖ୍ଲା ବେଲେ ଆମ ଗାଁ କ୍ୟାପଟେନ୍ ଆର ମୁଇଁ ତ ଟ୍ରଫି ଫଫ୍ରି ଗୁଟେ ପାଇଲି ବୋଲେ ଏତେ ଖୁସି ଯେ କାଣା କହିବି ପୁରା କ୍ରିକେଟ୍ ଗୁଟେ ବହୁତ ଭଲ ଜିନିଷ ନ ଆର ଏଗାର ଟା ପିଲା ଖେଲୁଛୁ ବି ସେ ଲୋକ ବି ପିଲାମାନେ ଖେଲୁଛନ୍ ବହୁତ ଭଲ